ଆମେ ଜାଣୁ ଆମ ଲୋକ ସମାଜରେ ସମସ୍ତେ ସମସ୍ତଙ୍କ ସହିତ ପରସ୍ପର ନିର୍ଭରଶୀଳ ହେଇକି ରହିଥାଉ ଏଣୁ ଆମ ଆଞ୍ଚଳିକ ଏବଂ ବିଶ୍ଵ ସ୍ତରୀୟ ମଧ୍ୟ ପରସ୍ପର ଉପରେ ନିର୍ଭରଶୀର ହୋଇକି ରହନ୍ତି କାରଣ ଆମ ଦେଶ ଅନ୍ୟ ଏକ ଦେଶକୁ ନିର୍ଭର ନକଲେ ସେ ରହିପାରିବ ନାହିଁ ଏଣୁ ଆମ ଦେଶରୁ ବହୁତ କିଛି ସାମାନ ବାହାରକୁ ଯାଏ ଏବଂ ବାହାରୁ ମଧ୍ୟ ଆମ ଦେଶକୁ ବହୁତ ସାମାନ ଆସିଥାଏ ଏଣୁ ଆମ ବିକାଶ ଏବଂ ଅଗ୍ରଗତି ପାଇଁ ଗୋଟିଏ ଦେଶ ଅନ୍ୟ ଏକ ଦେଶକୁ ନିର୍ଭଳଶୀଳ ହୋଇ ରହେ ଏଣୁ ଏହା ରହିବା ଦରକାର ମଧ୍ୟ ଯେ ଗୋବେଷଣା ଏବଂ କାର୍ଯ୍ୟକାରିତା କରିବା ପାଇଁ ଗୋଟିଏ ଦେଶ ଅନ୍ୟ ଏକ ଦେଶକୁ ନିର୍ଭରଶୀଳ ରହେ